ପ୍ରତିଭା ମାନେ ହେଉଛି କୌଣସି ଗୋଟିଏ ଜିନିଷରେ ଆଗ୍ରହ ନଥିଲେ ପ୍ରତିଭା କେବେ ଆସେନି ତେଣୁ ମୋର ପିଲାବେଳୁ ମୁଁ ବିଶେଷ ଅନ୍ୟ କଥା କିଛି ମୋ ମନରେ ନଥାଏ ଗୋଟିଏ ଖଡ଼ା ଗଛ ହେଉ ନା କାହିଁକି ମୁଁ ଦଶଟା ଛୋଟ ଥିଲାବେଳେ ଛୋଟ ପିଲାବେଳୁ ମଧ୍ୟ ମୁଁ ଦଶଟା ଖଡ଼ା ଗଛ ଲଗେଇକି ତା' ପତ୍ରକୁ ଆଣିକି ପିଠଉ କରି ଭାଜିକି ଖାଇବା ପାଇଁକି ମୋତେ ଭଲ ଲାଗେ ଏହିଭଳି ମୁଁ ଯେତେବେଳେ ଚାକିରି କ୍ଷେତ୍ରରୁ ଅବସର ନେଲି ଘରେ କ'ଣ କରିବି ବୋଲି ଚିନ୍ତା କଲି ସେତେବେଳେ ମୁଁ ଦେଖିଲି ଯେ ଏହି ଯେଉଁ ଗଛ ପତ୍ର ପ୍ରତି ବହୁତ ଆଗ୍ରହ ମୁଁ ତାକୁ ହିଁ ନେଇକରି କେମିତିକା ଟିକିଏ ଆଗେଇବି ସେହି ଦିଗରେ ମନ ପ୍ରାଣ ଦେଲି ଯେତିକି ସମ୍ଭବ ହେଲା କୃଷିଦ୍ରବ୍ୟ ଏଇ ପନିପରିବା ଠାରୁ ଧରିକରି ଫଳଗଛ ଆମ୍ବ ପଣସ ସହକାର ଏହିଭଳି କିଛିଟା ଲଗେଇ ପାରିଛି ଏବଂ ତା' ଦ୍ଵାରା ମଧ୍ୟ କିଛି ଉପକୃତ ହୋଇପାରୁଛି ଏବଂ ଭବିଷ୍ୟତ ମଧ୍ୟ ଆହୁରି କିଛି ଆଗକୁ ତାକୁ ବଢ଼େଇବି ଆଉ ୟା ଦ୍ଵାରା ମୋର ସମୟ ସେ ବାଟରେ ସୁରୁଖୁରରେ କଟିଯାଏ କୌଣସି ବୋର୍ ଫିଲ୍ କରେନି ଆଉ ନିଜକୁ ଅଳସୁଆ ମନେକରେନି ଶରୀର ମଧ୍ୟ ସବୁବେଳେ ମୋର ଥାଏ ସଜାଗ ହୋଇକରି ଶରୀରରେ ରୋଗ ତ ସହଜରେ ମାନେ ଗ୍ରାସ କରି ନପାରେ ବୋଲି ମୁଁ ମନେକରେ ମନକୁ ବହୁତ ଫ୍ରୀ ଲାଗେ ତେଣୁ ଏହା ହେଉଛି ମୋ ଜୀବନର ଗୋଟିଏ ଲକ୍ଷ୍ୟ ରହିଛି ସେହି ଉଦ୍ଦେଶ୍ୟରେ ମୁଁ ଆଗାଏ